ଆମ ଗାଁରେ ସାଧାରଣତଃ ବହୁତଗୁଡ଼ିଏ ଖେଳ ହୋଇଥାଏ ଆମ ଗ୍ରାମୀଣ ଲୋକଙ୍କର ମତ ଅନୁସାରେ ସେ ପଡ଼ିଆରେ ବିଭିନ୍ନ ପ୍ରକାର ସମ୍ପ୍ରଦାୟର ଲୋକ ଆସି ଖେଳିବାଟା ସେମାନେ ଉଚିତ୍ ଭାବନ୍ତି ନାହିଁ କାରଣ ସାମ୍ପ୍ରଦାୟିକ କହିଲା ମାନେ ଜାତିକୁ ବୁଝାଏ ଆମ ପଡ଼ିଆରେ ଯଦି ସମସ୍ତ ସମ୍ପ୍ରଦାୟର ଲୋକ ଖେଳିଲେ ସେଥିରେ ସବୁ ବିଭିନ୍ନ ପ୍ରକାର ଜାତି ବି ରହୁଛନ୍ତି ଅନ୍ୟ ଜାତି ରହୁଛନ୍ତି ସେଥି ସେଥିପାଇଁ ତାଙ୍କର ମତ ସେମାନେ ସେଠି ନଖେଳନ୍ତୁ ବୋଲି ତାଙ୍କ ମତ ସେଇଟା ଖେଳିବା ଦ୍ୱାରା ସେମାନେ ସେଠି ଖେଳିବା ଦ୍ୱାରା ଆମ ଗ୍ରାମ ଆମ ଗ୍ରାମ ଗ୍ରାମ ଭିତରେ କଳିକଜିଆ ବି ହୋଇଯାଇପାରେ ସେଥିପାଇଁ ସେମାନେ ଏହି ସାମ୍ପ୍ରଦାୟିକ ଖେଳକୁ ନେଇକି ସେମାନେ ଆମର ବନ୍ଦ ସେହି ଖେଳଟାକୁ ବନ୍ଦ କରିବାକୁ ଉଚିତ୍ ଭାବନ୍ତି ଏହା ଦ୍ୱାରା ଏହା ଦ୍ୱାରା ବନ୍ଦ କରିବା ଦ୍ଵାରା ଆମ ଗାଁ ଗାଁ ଭିତରେ ବି ଭଲ ସମ୍ପର୍କ ଗଢ଼ିଉଠିଥାଏ ସେଥିପାଇଁ ଆମ ଗାଁର ଗ୍ରାମୀଣ ଲୋକମାନେ ଏହି ସମ୍ପ୍ରଦାୟ ଖେଳକୁ ବନ୍ଦ କରିବାକୁ ଉଚିତ୍ ଭାବନ୍ତି ଆଉ